ମୁଁ ଜି ପି ଏସ୍ ଅନ୍ କରିଦେଲା ପରେ ଆପଣ ଜାଣିପାରିବେ ମୁଁ କୋଉ ଜାଗାରେ ଅଛି ବାଟରେ ଯେତିକି ଟୋଲ୍ ଗେଟ୍ ପଡ଼ିବ ସବୁ ମୁଁ ବୁଝିବି ସେ କଥା